ହଁ ମ୍ୟାମ୍ ମୁଁ ଆପଣ ଫୋନ୍ କରିଥିଲେ ହଁ ମ୍ୟାମ୍ କ'ଣ କିଛି ପ୍ରୋବ୍ଲେମ୍ ହେଇଛି କି ମୁଁ ତ ତାକୁ ପଚାରିଲି କି ପ୍ରୋଗ୍ରେସ୍ ରିପୋର୍ଟ ବାହାରିଲାଣି ରେଜଲ୍ଟ ବାହାରିଲାଣି ନା ନାଇଁ ସେ ମୋତେ ମନାକଲା ହଁ ମ୍ୟାମ୍ ସେ ତ ଘରେ ବି ତ ସେ କାହା କଥା ଶୁଣୁନି ମୁଁ ଟିଉସନ୍ ଛାଡ଼ି ସ୍କୁଲ୍ ଯଦି ଟିଉସନ୍ ଛାଡ଼ୁଛି ସେ ଖେଳିବାକୁ ପଳଉଛି ଏସବୁ ଜିନିଷ କରୁଛି ସେ ହଉ ତାହେଲେ ମ୍ୟାମ୍ ମୁଁ ଗୋଟେ କାମ କରୁଛି ନହେଲେ ମୁଁ ଆପଣଙ୍କ ଅଫିସ୍କୁ ଯାଉଛି ଏବେ ମୁଁ ଆପଣ ସହିତ ଦେଖାକରିବି ଆଉ ତାକୁ ନେଇକି ଯାଉଛି ପ୍ରୋଗ୍ରେସ୍ ରିପୋର୍ଟ ନେଇକି ଯାଉଛି ତାକୁ ନେବି ଆପଣଙ୍କ ସହିତ ସେଇଠି କଥାବାର୍ତ୍ତା କରିବି ତା ସାମ୍ନାରେ ସବୁ କରିବି ମୁଁ

ହଉ ତାହେଲେ ମ୍ୟାମ୍ ମୁଁ ଗୋଟେ କାମ କରୁଛି ମୁଁ ଏଇନା ସାଙ୍ଗେସାଙ୍ଗେ ନେଇକି ଯାଉଛି ତାକୁ ଆପଣ ଟିକେ ହଉ ତାହାଲେ ଆପଣ ରଖନ୍ତୁ ମୁଁ ନେଇକି ଯାଉଛି ହଉ